ମୋତେ ଟି ଭି ସିରିଏଲ୍ ସୁନା ଝିଅ ବହୁତ ପସନ୍ଦ ଲାଗେ ସାର୍ଥକରେ ସେ ସେ ସିରିଏଲଟା ଦିଏ ଗୋଟିଏ ଝିଅ ଉପରେ ମାନେ ଗୋଟିଏ ଝିଅ କେତେ ଷ୍ଟ୍ରଗଲ କରିଛି ଆଉ ସେ ମାନେ ବାହାଘର ପରେ ବି ପାଠ ପଢ଼ିକରି ଚାକିରି କରି କରୁଛି କିନ୍ତୁ ନିଜକୁ ମାନେ ସେ ନିଜକୁ ଦେ ଇଏ କରିବା ପାଇଁ ପ୍ରୋଟେକ୍ଟ କରିବା ପାଇଁ ଆଉ ସିରିଏଲଟା ମାନେ କ'ଣ ମାଇଣ୍ଡଫ୍ରି ଦେଖିଲେ ବି ମାଇଣ୍ଡଫ୍ରି ହୁଏ ଆଉ ସିରିଏଲରୁ କିଛି ଶିକ୍ଷା ଜିନିଷ ଅଛି ଖରାପ ଜିନିଷ ଅଛି ଭଲ ଜିନିଷ ଅଛି ଭଲ ଜିନିଷ ବି କିଛି ପାରିବାରିକ ଜିନିଷ ବି ଶିକ୍ଷା ଜିନିଷ ମାନେ ତା'ଦେହରେ ଅଛି ଶାଶୁ ଶ୍ୱଶୁର ଭାଇ ଭଉଣୀ କି ସ୍ୱାମୀ ସ୍ତ୍ରୀ ରିଲେସନଟା ମାନେ କେମିତି ରଖିବାକୁ ହବ